ହଁ ହ୍ୟାଲୋ ହଁ ଆପଣ ଯେଉଁ ସାର ଦୋକାନୀ ଭାଇ ଯେଉଁ ରବି ଭାଇ କହୁଥିଲେ ନା ହଁ ମୁଁ ଆଣିଥିଲି ଆମର ୟୁରିଆ ସାର ସେ ଧାନରେ ପକେଇବାକୁ ଆଉ ସେ କଣ କଣ ଲାଭ ହେବ ୟୁରିଆ ଆଣିଲେ କଣ ଭଲ ଚାଷ ହେବ ଟିକିଏ କହୁନାହାନ୍ତି ହଁ ଆଉ ଅଲଗା କଣ ସାର ସବୁ ବାହାରିଛି ହଁ ହଁ କେଉଁ ସାରରେ ଭଲ ଫସଲ ହେବ ଆଉ ଇଏ କେମିତି କଣ ବ୍ୟବହାର ହେବ ଜାଣିନି ଟିକିଏ ସେଇଥିପାଇଁ

ଏ ଧାନ ଚାଷ ପାଇଁ ହଁ ବର୍ତ୍ତମାନ ତ ଧାନ ଚାଷ ହେଉଛି ଆଉ ବାଡ଼ିରେ ଫସଲ ହେଉଛି ମୁଁ ସେଥିପାଇଁ କହୁଥିଲି ଅଲଗା କଣ ସାର ଦେବି ବୋଲି ହଁ ଆମ ବାଡ଼ିରେ ଇଏ ବାଇଗଣ ଟମାଟୋ କୋବି ଏସବୁ ଲାଗିଛି ତ ସେଥିପାଇଁ ପଚାରୁଥିଲି ମୁଁ କହିଲି ଆଉ ସାର କେତେ କଣ ପଡ଼ିବ ନାଇଁ ନାଇଁ ପଇସା ନାଇଁ କେତେ ଦିଆହେବ ଫସଲରେ ଧାନରେ କେତେ ବାଇଗଣର କେତେ ମାନେ ସେ ଯାହା ବି ହେଲେ ଆମର ହଁ ଏସବୁ କେମିକାଲ କିଛି ନାଇଁ ଖରାପ ହେବନି ତ ଏଥିରେ କିଛି କେମିକାଲ ମିଶିନି ଖରାପ ହେବ କଣ ଫସଲ ଏ ସାର ପକେଇଲେ ଗଛରେ ବହୁତ ପାଣି ଦେବାକୁ ପଡ଼ିବ ନା ଖରା ହେଉଛି ତ ସେ ସାର ଦେଲା ମାନେ ପାଣି ଦରକାର ସେଇଥିପାଇଁ ପଚାରୁଥିଲି ହ ହଉ ମୁଁ ଆପଣଙ୍କ ଦୋକାନକୁ କାଲି ଟିକିଏ ଯିବି ଭଲରେ ବୁଝିକି ଆଉ ଟିକିଏ ଆସିବି ଆଉ ହଉ ହଉ ରଖୁଛି